ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଲୋକପ୍ରିୟ କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ ସେଥିମଧ୍ୟରୁ କ୍ରିକେଟ ହେଉଛି ଏକ ଲୋକପ୍ରିୟ କାର୍ଯ୍ୟ ଏବଂ କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ଅଟେ ଏହି କ୍ରିକେଟରେ ବିଭିନ୍ନ ପ୍ରକାର ବ୍ଲକରୁ ଏବଂ ବିଭିନ୍ନ ପ୍ରକାର ଗ୍ରାମରୁ କ୍ରିକେଟ ଖେଳିବାକୁ ଆସିଥାନ୍ତି ବିଭିନ୍ନ ପ୍ରକାର ଖେଳାଳି ଏଥିରେ ଯୋଗଦାନ ଦେଇଥାନ୍ତି ଦୁଇ ଦୁଇଜଣ ବ୍ଲକ ମଧ୍ୟରେ ଏହି କ୍ରିକେଟ ଖେଳ ପ୍ରତିଯୋଗିତା ହୋଇଥାଏ ଏହାକୁ ଦେଖିବା ପାଇଁ ବହୁତ ଦୂରରୁ ଲୋକମାନେ ଟିକେଟ କରି ଷ୍ଟାଡ଼ିୟମ ଭିତରକୁ ଆସିଥାନ୍ତି ଏବଂ ଆଞ୍ଚଳିକ ଲୋକମାନେ ବିଭିନ୍ନ ପ୍ରକାର ଦୋକାନ ଦେଇ ନିଜର ବ୍ୟବସାୟ ପରିପୂରଣ କରିଥାନ୍ତି ଏହାଦ୍ୱାରା ସେଠାକାର ସ ବିଭିନ୍ନ ବିଭିନ୍ନ ପ୍ରକାର ସଂପାଦ ସମ୍ପାଦକ ଏଠାରେ ମଧ୍ୟ ଯୋଗଦାନ ଦେଇଥାନ୍ତି ଏହାଦ୍ୱାରା ବିଭିନ୍ନ ପ୍ରକାର ଲୋକମାନଙ୍କର ମନୋରଞ୍ଜନ କାର୍ଯ୍ୟକଳାପ ମଧ୍ୟ ହୋଇଥାଏ